ଚାଷ ତ ବହୁତ ପ୍ରକାରର ରହିଛି ଧାନ ଚାଷ ଗହମ ଚାଷ ବାଦାମ ଏମତି ସବୁ ପନିପରିବା ଚାଷ ବହୁତ ପ୍ରକାର ଚାଷ ରହିଛି କିନ୍ତୁ ସେଥିମଧ୍ୟରୁ ପଶୁପାଳନ ଯାହା ବି ରହିଚି ଘୁଷୁରୀ ଚାଷ କୁକୁଡ଼ା ଚାଷ ଏଇ ସବୁ ଚାଷରେ ବହୁତ ଲାଭ ମିଳିଥାଏ ଏବଂ ଆପଣଙ୍କ ଖାଲି ଆଉ ସିଏ ଗୋଟେ ଗୋଟେ ଏମିତି ଅନୁଷ୍ଠାନ ଅଛି ଯେଉଁଥିରୁକି ଆସିକି କୁକୁଡ଼ା ଦେବେ ସବୁ ଖାଇବାକୁ ଦେବେ ସବୁ ଦେବେ କିନ୍ତୁ ଆପଣ ଖାଲି ପାଳନ କରିବେ ଆଉ ସେଥିରୁ ମଧ୍ୟ ଅଧା ଆପଣ ସେଥିରୁ ନେଇକି ନିଜେ ବିକ୍ରି କରିପାରିବେ ତ ସେ ମୋତେ ଲାଗୁଛି ଯେ ନର୍ମାଲ୍ରେ ଚାଷ ଯାହା ବି ରହିଲା ଧାନ ଚାଷରେ ବି ଧାନ ଗହମ ଏସବୁ ଜିନଷରେ ବି ଅଧିକା ଉତ୍ପାଦନ କରିହୁଏ ଏବଂ ଲାଭ ମଧ୍ୟ ଅଧିକା ଥାଏ କିନ୍ତୁ ଘୁଷୁରୀ ଚାଷରେ ମୋତେ ଲାଗୁଛି ସବୁଠୁ ଅଧିକା ଇଏ ଥାଏ କାହିଁକିନା ଘୁଷୁରୀ ଚାଷରେ ଆପଣ ଯଦି ଇନ୍ସ୍ୟୁରାନ୍ସ କରିଦେବେ ତ ଯାହା ଆପଣ ବହୁତ କମ୍ ଦାମ୍ରେ ସବୁ ଜିନିଷ ପାଇଯିବେ ତ ଘୁଷୁରୀ ଚାଷ ମୋ ମତରେ ସବୁଠୁ ଭଲ ଏବଂ କୁକୁଡ଼ା ଚାଷ ମଧ୍ୟ ସବୁ ଭଲ ଟିକିଏ ପଶୁପାଳନ ହିଁ ସବୁଠୁ ବହୁତ ଭଲ ମୋ ମତରେ